ଭାରତର ଜଳବାୟୁ ସବୁ ଅଞ୍ଚଳରେ ସବୁ ରାଜ୍ୟରେ ଅଲଗା ଅଲଗା ପ୍ରକାର

ଏମିତି ବି ଜଳବାୟୁ ଆମ ଅଞ୍ଚଳରେ ଦେଖିବାକୁ ମିଳେ ସାଧାରଣତଃ ଆମ ଓଡ଼ିଶାରେ ଜଳବାୟୁ ସବୁ ତିନୋଟି ଋତୁ ହିସାବରେ ଆମକୁ ଛଅଟି ଋତୁ ହେଇଥିଲେ ମଧ୍ୟ ଆମେ ତିନିଟା ଋତୁ ଅନୁଭବ କରିଥାଉ ଯେମିତି କି ଶୀତ ଗରମ ବର୍ଷା ଏଇ ତିନିଟା ଋତୁକୁ ଆମେ ଉପଭୋଗ କରିପାରିଥାଉ ଆଉ ତିନୋଟି ଋତୁକୁ ଆମେ ଉପଭୋଗ କରିପାରିନଥାଉ ସେହିପରି ଆମେ ଯଦି ଆସାମ ଯିବା ଆସାମରେ ସାଧାରଣତଃ ଅଧିକାଂଶ ଟାଇମ୍ରେ ବର୍ଷା ହୋଇଥାଏ ଆଉ ଆମେ ଯଦି କାଶ୍ମୀର ଜମ୍ମୁ କାଶ୍ମୀର ସାଇଡ଼୍ ଯିବା ତା'ହେଲେ ସେଇଠି ଅଧିକାଂଶ ଟାଇମ୍ରେ ଥଣ୍ଡା ବି ମଧ୍ୟ ଅନୁଭବ ହୋଇଥାଏ ଥଣ୍ଡା ଗରମ ଅନୁଭବ ହୋଇଥାଏ ତା'ସହିତ ଏମିତି ସବୁ ଅଞ୍ଚଳର ଯଦି ଆମେ କର୍ଣ୍ଣାଟକ ସାଇଡ଼୍ ଯିବା ସେଇଠି ମଧ୍ୟ ସେଠିକାର ମୌସମଟା ସବୁବେଳେ ଥଣ୍ଡାମୟ ସେଠି ଗରମ ବେଶୀ ଲାଗେ ନାହିଁ ଲୋକଙ୍କୁ ଏମିତି ସବୁ ଜଳବାୟୁ ଆମର ରହିଛି ଆଉ କିନ୍ତୁ ଏବେ ଦିନକୁ ଦିନ ଜଳବାୟୁ ପରିବର୍ତ୍ତନ ମଧ୍ୟ ହେଲାଣି ଯାହାଦ୍ଵାରା କେତେବେଳେ ବି ବର୍ଷାଦିନରେ ବି ଥଣ୍ଡା ହେଉଛି ଥଣ୍ଡା ଦିନରେ ବର୍ଷା ହେଉଛି ଗରମ ଦିନରେ ବର୍ଷା ହେଉଛି ବର୍ଷା ଦିନରେ ଗରମ ହେଉଛି ଏମିତି ଜଳବାୟୁ ମଧ୍ୟ ଦେଖାଯାଉଛି ସେମିତି ଭାରତର ଜଳବାୟୁ ଭିନ୍ନ ଜାଗାରେ ଭିନ୍ନ ପ୍ରକାରର ଏଇଠି କୌଣସି ତାପମାତ୍ରା କେତେବେଳେ କେଉଁଠି କେତେବେଳେ ଠିକ ରୁହେ ନାହିଁ